ଆମ ଅଞ୍ଚଳରେ ପ୍ରାୟତଃ ଡାକ୍ଟରଖାନା ଗୁଡ଼ାକର ଅଭାବ ରହିଛି ଯେଉଁଥିରେ କି ଗୋଟିଏ ଡକ୍ଟରଖାନା ହେଲେ ଗୋଟିଏ ହସ୍ପିଟାଲ୍ ହେଲେ ପ୍ରାୟତଃ ତିନି ଚାରିଟା ପାଞ୍ଚଟା କ୍ଲିନିକ୍ ରହୁଛି ଯେଉଁଥିରେ କି ଆମର ରୋଗୀ ପେସେଣ୍ଟ୍ର ବହୁତ ଭିଡ଼ ରହୁଛି ଆମେ ଯଦି ଡକ୍ଟରଖାନାରେ ଟ୍ରିଟମେଣ୍ଟ୍ କରିବାକୁ ଯାଉ ତ ବହୁତ ଭିଡ଼ ଲମ୍ବା ରହୁଛି ଆମର ଲାଇନ୍ ଆସିଲାବେଳକୁ ପ୍ରାୟତଃ ସନ୍ଧ୍ୟା ହେଇଯାଉଛି ତ ବହୁତ ମାତ୍ରରେ ହସ୍ପିଟାଲ୍ ଦରକାର ମେଡ଼ିକାଲ୍ର ସୁବିଧା ଦବାର ଦରକାର ସେଇ ସୁବିଧାଟା ଆମ ଅଞ୍ଚଳରେ ନାହିଁ ଆମ ଅଞ୍ଚଳରେ ନଥିବା ହେତୁ ଆମେ ବହୁତ ପ୍ରକାର ରୋଗରେ ପୀଡ଼ିତ ହୋଇକିରି ଆକ୍ରମିତ ହେଉଛୁ ତ ମୋ ମତ ଅନୁସାରେ ବହୁତ ମାତ୍ରାରେ ହସ୍ପିଟାଲ୍ ହବାର ଦରକାର ମେଡ଼ିକାଲ୍ର ସୁବିଧା ରହିବାର ଦରକାର ଯେଉଁ ମେଡ଼ିକାଲ୍ର ସୁବିଧା ନ ହେବା ହେତୁ ପ୍ରସବ ମହିଳାମାନଙ୍କର ମୃତ୍ୟୁ ହେଉଛି ଛୁଆମାନଙ୍କର ମଧ୍ୟ ମୃତ୍ୟୁ ହେବାରେ ଲାଗିଛି ଆମ ଧୀରେ ଧୀରେ ଆମ ଗ୍ରାମାଞ୍ଚଳରେ ଏହି ପ୍ରକାର ଅସୁବିଧାର ବହୁତ ପ୍ରକାର ସମ୍ମୁଖୀନ ହବାକୁ ପଡ଼ୁଛି ଯେଉଁଥିରେ ଯେ ଆମ ଆମେ ବହୁତ ପ୍ରକାର ପୀଡ଼ିତ ରୋଗରେ ମ୍ୟାଲେରିଆ ହଉ କିମ୍ବା କାଶ ଥଣ୍ଡା ଜ୍ବର ହଉ ଏ ଆକାରରେ ଏଇ ରୋଗରେ ପୀଡ଼ିତ ହେଇକି ଆମର ଯେଉଁ ଗ୍ରାମାଞ୍ଚଳ ଲୋକମାନଙ୍କର ଅସୁବିଧା ସମ୍ମୁଖୀନର ସାମ୍ନା କରିବାକୁ ପଡ଼ୁଛି